ମୁଁ ଯୋଉଁ ଫେନଟି କିଣିଥିଲି ତା'ର ଖରାପ ଗୁଣଟି ହେଲା ତା'ର କାପାସିଟର ବହୁତ ଶୀଘ୍ର ନଷ୍ଟ ହୋଇଯାଉଛି କାରଣ ଫେନଟି ବହୁତ ସ୍ପିଡ଼ ବୁଲୁଛି ନା ସେ'ଥିପାଇଁ